ହଁ ଡ୍ରାଇଭର୍ ବାବୁ ତମେ ମାସ୍କ୍ ତୁମର ବସ୍ରେ ଅନେକ ଲୋକ ଯାଉଛନ୍ ଅନେକ ଯାତ୍ରୀମାନେ ଆଉଛନ୍ ଯାଉଛନ୍ ତୁମର ମାସ୍କ୍ ନାଇଁ ପିନ୍ଧି ତ ମାସ୍କ୍ ନାଇଁ ପିନ୍ଧିଲେ ଦେଖ ଇଆ ଚିନ୍ କୋଭିଡ଼୍ ଟାଇମ୍ ଚାଲିଛି କୋରନା ଟାଇମ୍ ଚାଲିଛି ଅନେକ ଲୋକ ତାମାନେ କୋରନାରେ ଆକ୍ରାନ୍ତ ହେଇଛନ୍ ଆମର୍ ବରଗଡ଼ର କେତେ ପରସେଣ୍ଟ୍ ଏକା ବଢ଼ି ଚାଲିଛି ତ ତମେ ଯଦି ମାସ୍କ୍ ନାଇଁ ପିନ୍ଧିବ ବୋଲେ ମୁଇଁ ଟ୍ରାନ୍ସପୋର୍ଟ ଏଜେନ୍ସି ନିକଟରେ ତୁମର ନାଁରେ ଅଭିଯୋଗ କରମି ଡ୍ରାଇଭର୍ ମାସ୍କ୍ ନାଇଁ ପିନ୍ଧି ବୋଲିକରି ତାପରେ ଦେଖ ତମର୍ ସିଟ୍ମାନେ ବିଲ୍ କେତେ ମଏଲା ହେଇଛେ ଏଇ ସିଟ୍ମାନଙ୍କୁ ବେଲ୍ ତମେ ସଫା ସୁତର ନାଇଁ କର୍ବାର୍ କେତେ ଲୋକ ଏନୁ ବସୁଛନ୍ ଆ କାର୍ କୋଭିଡ଼୍ ଥିବା କାହାର କାଣା ଥିବା ତ ତମେ କେନ୍ତା ତମେ ଏଥିର୍ ଲାଗି ତମେ ଯତ୍ନବାନ୍ ନାଇଁ ହେବାର୍ ତମେ ମାସ୍କ୍ ପିନ୍ଧି ମାସ୍କ୍ ପିନ୍ଧିକରି ଏ ସିଟ୍ମାନଙ୍କୁ ବିଲ୍ ତୁମେ ସଫା ସୁତର ରଖ ଆ ଯେନ୍ ବିଲ୍ ଯାତ୍ରୀ ତୁମର୍ ବସନୁ ବସୁଛନ୍ ସମସ୍ତଙ୍କୁ ତୁମେ କାହାକୁ ବିଲ୍ କୁହ ଯେ ସେମାନେ ବି ଯେନ୍ତା ମାସ୍କ୍ ପିନ୍ଧିକରି ତାମାନେ ସ୍ୱାସ୍ଥ୍ୟ ରକ୍ଷା କରିବେ ଆଉ ବିନା ମାସ୍କ୍ରେ ବସ୍କେ ତୁମେ ଢ଼ୁକି ନାଇଁ ଦିଏ